ଓଡ଼ିଶାରେ ବହୁତ କଳାକାର ଅଛନ୍ତି ବହୁତ ଅଛନ୍ତି କିଏ ଓଡ଼ିଶୀ ନୃତ୍ୟ କିଏ ଆମର ଆଲବମ୍ କିଏ ବି ସିରିଏଲ୍ ରେ ଯାଉଛନ୍ତି କିଏ ବି ଆମର ଅପେରା ଗଣନାଟ୍ୟରେ ଯାଉଛନ୍ତି ଡ୍ୟାନ୍ସ ଫ୍ୟାନ୍ସ ମାରୁଛନ୍ତି ତାଙ୍କୁ ଆହୁରି ବି ଆଗେଇବାକୁ ଚେଷ୍ଟା କରନ୍ତେ କିଛି ସହାୟତା ଆଜ୍ଞା ମିଳୁନି ଆମର ନବୀନ ବାବୁ କିଛି ବି କଳାର ଏଇ ଯେଉଁ କଳାକାରମାନଙ୍କ ପାଇଁ ଭତ୍ତା ଦଉଛନ୍ତି ଯେଉଁ ହାରରେ ଆଜ୍ଞା ଓଡ଼ିଶା ଆଗେଇବା ପାଇଁ କଳା ସଙ୍ଗୀତରେ କିଛିଟା ଯଦି ସରକାରଙ୍କ ଇଏରୁ କିଛି କିଛି ସହାୟତା ମିଳନ୍ତା ଓ ବହୁତ ମାନେ ଗୁଣ ଶିଖିଛନ୍ତି ଯାଇ ପାରୁନାହାଁନ୍ତି ବହୁତ ବେକାରୀ ଭଳିଆ ବସିଯାଉଛନ୍ତି ଗଭର୍ଣ୍ଣମେଣ୍ଟର କୌଣସି ସହାୟତା ଯେମିତି ନବୀନ ବାବୁ ଆଜ୍ଞା ଭତ୍ତା କଳାକାର ଭତ୍ତା ଦଉଛନ୍ତି ଯେଉଁ ହାରରେ ମାନେ କଳାକାରମାନେ ଆଶା କରୁଛନ୍ତି ଯଦି ସରକାର କୌଣସି ପ୍ରକାର ସହାୟତା କିଛି ତାଙ୍କୁ ଦିଆଯାଏ ମାନେ ଆସ୍ତେ ଆସ୍ତେ ଓଡ଼ିଶାରେ ଧୀରେ ଧୀରେ କଳାକାର ସଙ୍ଗୀତ ଅନ୍ୟାନ୍ୟ ସବୁ କିଛି କିଛି ବଢ଼ିବାରେ ଲାଗନ୍ତା ସେଇଟା ସରକାରଙ୍କ ତରଫରୁ କିଛି ଆଜ୍ଞା ସାହାଯ୍ୟ ଦରକାର ଆଉ